ଆମ ଅଞ୍ଚଳରେ ଆମ୍ଭରର ପାଞ୍ଚ ସାତୋଟି ଗାଁକୁ ନେଇ ଗୋଟିଏ କୃଷି ସେବା ସମବାୟ ସମିତି ଅଛି ଏହା ଜରିଆରେ ଆମ୍ଭମାନେ ଫସଲ କରିବା ପାଇଁ ଧାନ ବିହନ ପରିବା ପତ୍ର ବିହନ ସାର ଔଷଧ ଏବଂ ଅନ୍ୟାନ୍ୟ ଜିନିଷ ସୁବିଧାରେ ପାଇଥାଉ ଆମ୍ଭ ଅଞ୍ଚଳରେ କୃଷକ ବଜାର କିମ୍ବା କୃଷି ଠିକା ସେବା ନାହିଁ ଆମର ପଶୁ ପଶୁ ଡାକ୍ତରଖାନା ତରଫରୁ ଆମକୁ କିଭଳି ଛେଳି କୁକୁଡ଼ା ଗାଈ ଚାଷ କରାଯାଇପାରିବ ଏବଂ ସେମାନଙ୍କ ରୋଗ ବିଷୟରେ ବୁଝାନ୍ତି ଏବଂ କୃଷି ବିଭାଗ ତରଫରୁ ବାହାର ଜିଲ୍ଲାକୁ ନେଇ ସେ ବାହାର ଜିଲ୍ଲାର ଚାଷୀ ମାନେ କେଉଁ କେଉଁ ସବୁ ଚାଷ କରୁଛନ୍ତି କି ସାର ଔଷଧ ଦେଉଛନ୍ତି କେଉଁ ଟାଇମରେ ପାଣି ଦେଉଛନ୍ତି କେଉଁ ଟାଇମରେ କେଉଁ ଔଷଧ ଦେଉଛନ୍ତି ତାହା ବି ତ ଆମକୁ ତାଲିମ ଦିଅନ୍ତି